ଆମ ଭାରତରେ ଯେତେ ବି ରହୁଛନ୍ତି ଓଡ଼ିଆ ଓଡ଼ିଆ ଲୋକ ବିଦେଶରେ ବି ଯେତେ ରହୁଛନ୍ତି ଆମ ଓଡ଼ିଆ ଲୋକ ଆମ ଭାରତରେ ଯେତେ ଲୋକ ଅଛନ୍ତି ସମସ୍ତେ ଓଡ଼ିଆ କଥା କହନ୍ତି ବିଦେଶରେ ବି ଯେତେ ରହୁଛନ୍ତି ସମସ୍ତେ ଓଡ଼ିଆ କଥା ହିଁ କହନ୍ତି ଭାରତରେ ଆଉ ବି ଆଉ ବି ଅଲଗା ଅଲଗା ଭାଷାମାନଙ୍କର ରହୁଛନ୍ତି ଯେମତା କି ମୁସଲିମ ହେଲା ସେମାନେ ବି କହୁଛନ୍ତି ଆମ ଓଡ଼ିଆ କଥା ବି ଶିଖି ସାରିଲେଣି ଆଉ ବିହାରି ବିହାର ବାଲେ ବି ଆମ ଭାରତରେ ରହୁଛନ୍ତି ସେମାନେ ବି ଶିଖି ସାରିଲେଣି ଆମ ଓଡ଼ିଆ କଥା ତ ଆମ ଭାରତରେ ଯେତେ ବି ରହୁଛନ୍ତି ସମସ୍ତେ ଓଡ଼ିଆ ଭାଷା ହିଁ କଥା ଲାଗନ୍ତି ଆଉ ଯୋଗା ଯୋଗ କରବା ଲାଗି ଏଇ ତ ଏଇଠି ଯୋଗାଯୋଗ ଯେଉଁମାନେ ବିଦେଶରେ ରହୁଛନ୍ତି ଓଡ଼ିଆ ଆମ ଓଡ଼ିଆ ଲୋକ ଯେଉଁମାନେ ବିଦେଶରେ ରହୁଛନ୍ତି ସେହି ମାନେ ଯଦି ଫୋନ କରିଲେ ଘର ପାଖକୁ ତ ସେଇମାନେ ଓଡ଼ିଆ ଭାଷାରେ ହିଁ କଥା ଲାଗିବେ ଓଡ଼ିଆ ଭାଷାରେ ହିଁ କଥା ଲାଗିବେ ଆଉ ଆଉ ବାହାରେ ବି ଆମର ଆମର ଭାରତ ବାହାରେ ବି ଯେଉଁମାନେ ରହୁଛନ୍ତି ସେହି ମାନେ ଆମ ପର୍ବପର୍ବାଣି ବି ମାନନ୍ତି କେମିତି ହେଲା କି କାର୍ତ୍ତିକୀୟ ହୋଲି ତା'ପରେ ଏମିତି ଦୁର୍ଗା ପୂଜା ଯେଉଁ ସେମାନେ ଗୋଟେ ତାଙ୍କର ସେଇଟାରେ ଗୋଟେ ସମସ୍ତେ ଗୋଷ୍ଠୀ ହେଇ କରି ମାନେ ବ୍ରତ ସବୁ ସବୁ ସେମାନେ ଓଡ଼ିଆରେ କରନ୍ତି